ମୋର ପ୍ରିୟ ପୁସ୍ତକ ରାମାୟଣ ମତେ ରାମାୟଣ ପଢ଼ିବାକୁ ବହୁତ ଭଲ ଲାଗେ ରାମାୟଣରୁ ମତେ କିଛି ଶିଖଣୀୟ ଶିଖିବାକୁ ମିଳେ ରାମ କିପରି ମାତା ସୀତାଙ୍କୁ ତ୍ୟାଗ କରିଥିଲେ ଓ ତାଙ୍କ ମାତା ପିତାଙ୍କୁ କେତେ ଭଲ ପାଉଥିଲେ ରାମ କିପରି ସବୁ କିଛି ଛାଡ଼ି ଚଉଦ ବର୍ଷ ବନବାସ ରହିଥିଲେ ତାଙ୍କ ଭ୍ରାତାଙ୍କୁ ମଧ୍ୟ ସେ ବହୁତ ଭଲ ପାଉଥିଲେ ମୁଁ ଏହି ରାମ ଓ କିଛି କିପରି ବାପା ଓ ମାଁ ଭାଇଙ୍କୁ କିପରି ସ୍ନେହ ଆଦରରେ ରଖିବି ଓ କିପରି ଭଲ ପାଇବି ଏହା